ହେଲୋ ଓ ଏବେ ଆସିଲ ଓ ଏବେ ତ ଆସି ଆସିଲା ବେଳକୁ ବହୁତ ଲେଟ୍ ହୋଇଯାଇଛି ଅ ଏତେ ସକାଳୁ କେତେ ବାହାରିବା ଘରେ କେତେୋ ଜଞ୍ଜାଳ ଅଛି ହଁ ତୁମର ହାଲ୍ ଚାଲ୍ କ'ଣ ଅଛି ତୁମର ଆଡ଼େ ହୁଁ ହୁଁ ଭୋଟ୍ କାହାକୁ ଦେଲ ଓ ଆମର ୟାଡ଼କେ ଡବଲ୍ ଇଞ୍ଜିନ୍ ଓ ଆଗରେ ତ କାମ ନାଇ ହେଉଥିଲା ଓ ଆଗ ଥର କେମିତି କାମ ପାଇଁ କାମଟା ହେଲା

ହଁ କାମ ଦେଖି କିନା ତ ଆମେ ବି ଦେଇଛୁ ଆମର ଆଡ଼େ ତ ଡବଲ୍ ଇଞ୍ଜିନ୍ ସବୁ ଏଥର ହୋଇଛି ଏ କହିବା ଆଗ ଥର ତ ଭୋଟ ଦେଲୁ ଯେ କାମ ଟିକେ କିଛି ନାହିଁ ହଁ ଖାଲି ଭୋଟ ଆସି ଗଲେ କେତେ ଜୁହାର ମିଳିବ ଦେଖିବ ହଁ ଭୋଟ୍ ଆସି ଗଲେ କେତେ ମୁଣ୍ଡିଆ ମାରି ଆସୁଛନ୍ତି ହଁ ଭୋଟ୍ ସରିଲେ ସରିଲା ଏଇନେ ଏ ଥରକ ଆସୁ ଆସୁ ଜଗନ୍ନାଥ ମନ୍ଦିର ଚାରି ଦ୍ୱାର ଖୋଲା ହେଲା ବନ୍ଦ କରି ଦେଇଥିଲେ ଏବେ ଆମର ଏରିଆମାନଙ୍କରେ ଚେଞ୍ଜ୍ ହେଉଛି ଯେ ଜଣଙ୍କୁ ଦେଇ କିନା କିଛି ନ ହେଲା ଏବେ ଦେଖୁ ଜଣେ ଯେହେତୁ ଆହୁରି କହି ଦିଅନ୍ତୁ ସିଏ ଯେମିତି କରିଦେବ ସେମିତି କରିଦେବ ବୋଲି କିନା ଦେଖ କେମିତି କରୁଛନ୍ତି ଯେ

ଚାଲ ଯିବା କାମକୁ ଆଉ କ'ଣ କରିବା ଟାଇମ୍ ତ ହୋଇଯାଉଛି ଓ ବହୁତ ବହୁତ ଦିନ ପରେ ଭେଟ ପଡ଼ିଲା ଓ ଭେଟ ନାଇ ପଡୁ ଭାଇ ହଉ ଭେଟ ପଡ଼ିଲେ ହେଲେ କ'ଣ କରିବା ଟିକେ ଟାଇମ୍ ଅଛି ଯାଅ ଯିଏ ଯାହା ରାସ୍ତାରେ ହଉ ହଉ ଯିବା ଯିବା